ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ବହୁତ ଉଚ୍ଚତାକୁ ଭୟ କରୁଥିଲି ଏମତି କି ସ୍କୁଲ ବେଳରେ ସାଙ୍ଗସାଥିଙ୍କ ସହ ପାଚେରୀରେ ଚଢ଼ିବା କିମ୍ବା କୌଣସି ଗଛ ଉପରେ ଚଢ଼ିବା ଆମ୍ବ ହେରିକା ତୋଳିବା କି ଯେକୌଣସି ଫଳ ହେଉ ତୋଳିବା ସେତେବେଳେ ଯିବାକୁ ମୋତେ ବହୁତ ଭୟ ଲାଗୁଥିଲା ତା'ପରେ ଆମ ଘର ପାଖରେ ଥିବା ପାହାଡ଼ ପର୍ବତ ପାହାଡ଼ ପର୍ବତକୁ ଯିବାକୁ ମୋ ସାଙ୍ଗମାନଙ୍କ ସାଙ୍ଗରେ ଯିବାକୁ ମୋତେ ବହୁତ ଭୟ ଲାଗୁଥିଲା କିନ୍ତୁ ତା'ପରେ ଆମ ଘରେ ଆଉ ମୋତେ ଗୋଟିଏ ମାନସିକ ରୋଗୀ ବିଶେଷଜ୍ଞ ପାଖକୁ ନେଇଗଲେ ସେଠି ସେ ବହୁତ ପ୍ରକାର ଚିକିତ୍ସା କଲେ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ବହୁତ ବହୁତ ପ୍ରକାର କଥା କହିଲେ କଥା କହିବା ସଙ୍ଗେ ସଙ୍ଗେ ବହୁତ ପ୍ରକାର ମେଡ଼ିସିନ ମଧ୍ୟ ଦେଲେ ତା'ପରେ ମୁଁ ତାଙ୍କ କଥା ଅନୁସରଣ କରି ତାଙ୍କ କଥା ଅନୁଯାୟୀ ମୁଁ ମୋ ମନର ଭୟକୁ ଦୂର କରି ମୋ ସାଙ୍ଗମାନଙ୍କ ସହିତ ଖେଳିବାକୁ ଗଲି ଖେଳିବା ସଙ୍ଗେ ସଙ୍ଗେ କିଛି ଗଛ ହେରିକା ସହ ଚଢ଼ା ଚଢ଼ି କଲି ଆମ ଘର ପାଖରେ ଥିବା ପାହାଡ଼ ଏରିୟାକୁ ପାହାଡ଼ ହେରିବା ପାହାଡ଼ ଏରିୟା ଉପରକୁ ଗଲି ତ ଏହିପରି ଭାବେ ମୁଁ ଆସ୍ତେ ଆସ୍ତେ ମୋ ମନରୁ ମୋ ହେ ଫୋବିଆର ରୋଗକୁ ଦୂର କରିଛି